ନବଜାତ ଶିଶୁମାନଙ୍କୁ ପରିଷ୍କାର ରଖିବା ଉଚିତ୍ କାହିଁକିନା ଯେମିତିକି ଘର ସଫା ରଖିବା ଲୁଗା ସଫା ରଖିବା ଆଉ ମଶାରୀ ସଫା ରଖିବା ଏଙ୍କର ନିତ୍ୟ ଦିନ ଦୈନନ୍ଦିନ ବ୍ୟବହାର କରୁଥିବା ଲୁଗା ସଫା ରଖିବା ଏମିତି ଆମେ ଯଦି ଅପରିଷ୍କାର ପରିବେଶକୁ ନବା ତାହାଲେ ବହୁତ୍ ପିଲାମାନଙ୍କର ଥଣ୍ଡା ଥଣ୍ଡା କାଶଠୁ ଧରି ବହୁତ ପ୍ରକାର ବିଭିନ୍ନ ପ୍ରକାର ରୋଗ ବାହାରିଥାଏ ଆମେ ଯଦି ପରିଷ୍କାର ସବୁବେଳେ ରଖିଥିବା ତାହାଲେ ପିଲା ବି ସେ ପିଲା ବି ସୁସ୍ଥ ରୁହେ ଯଦି ଆମେ ଅପରିଷ୍କାର ପରିବେଶକୁ ଯିବା ଅସୁସ୍ଥ ପିଲା ନିହାତି ହେବ ଆଉ ସେଥିମଧ୍ୟରୁ ଅସୁସ୍ଥ ନ ହେବା ପାଇଁକା ସବୁ ବେଲେ ତାଙ୍କର ଘର ଯେ ପିଲା ଯେଉଁ ଜାଗାରେ ରହୁଛନ୍ତି ସେ ଘର ସଫା କରିବା ପୋଛା ମାରିବା ଫିନାଇଲରେ ପକେଇ ଫିନାଇଲ୍ ପକେଇ ପୋଛା ମାରିବା ଏବଂ ସେ ଘର ଚାରି ପାଖରେ ପିମ୍ପୁଡ଼ି ହେଉ କିମ୍ବା ଯେକୌଣସି ଜୀବଜନ୍ତୁ କେମିତି ନ ପଶି ପାରିବେ ସେ ସବୁ ବାବଦକୁ ଚାରିପଟେ ସଫା ରଖି କିରି ଆମେ ଚାରିପଟେ ସଫା ରଖି କିରି ତାକୁ ସେ ଦୁଆର ଅଗଣା ସବୁକୁ ସଫା ରଖିବା ଏବଂ ସେ ତାଙ୍କ ଦ୍ୱାରା ଯେଉଁ ବ୍ୟବହୃତ ବ୍ୟବହାର ହେଉଥିବା ଲୁଗା ଲୁଗା ସେ ସବୁକୁ ସର୍ଫରେ ସଫା କରି ଡେଟଲ୍ରେ ସଫା କରି ଭଲ୍ସେ ସଫା କରି ଖରାରେ ଶୁଖାଇବା ଆଠ ଘଣ୍ଟା ସାତ ଘଣ୍ଟା ଶୁଖି ସାରିଲା ପରେ ସେମାନେ ସବୁଙ୍କୁ ପିଲାଙ୍କ ଦେହରେ ୟୁଜ୍ କରିବା ଏବଂ ମଶାରୀ ବ୍ୟବହାର କରିବା ନିହାତି ଦରକାର କାହିଁକି ମଶାରୀ ଯଦି ଆମେ ବ୍ୟବହାର ନ କସି ପିଲାଙ୍କୁ ଥଣ୍ଡା ଜ୍ୱର କାଶ ହେବାର ସମ୍ଭାବନା ବହୁତ ଅଛି କାହିଁକିନା ନବଜାତ ଶିଶୁ ଯେହେତୁ ସେମାନେ ଉଁ ସବୁବେଳେ ସଫ୍ଟ ଥାନ୍ତି ତାଙ୍କର ଚର୍ମ ଚର୍ମଟା ବହୁତ ନରମ ଥାଏ କୋମଳ ଥାଏ ଯେକୌଣସି ଯେମିତି ହେଉ ମଶା କାମୁଡ଼ି ଦେଲେ ଚିକେନ୍ଗୁନିଆ ହେଉ କିମ୍ବା ଜ୍ୱର ନିହାତି ଭାବରେ ହେଇଯାଏ ଯେହେତୁ ଆମେ ଗୋଟିଏ ଛୋଟପିଲାଟେ ଅଛି ନବଜାତ ଶିଶୁ ତାକୁ ଧରିବା ପୂର୍ବରୁ ହଁ ଆମର ନିଜ ହାତ ସଫା କରିବା ହାତ ସାବୁନ୍ ହଉ କିମ୍ବା ସାନିଟାଇଜର୍ ହଉ ଆମେ ନିଜେ ସଫା କରିକିରି ତାକୁ ପିଲାଟିକୁ ଧରିବା ଏହିପରି ଭାବରେ କଲେ ପିଲାଟି ଅସୁସ୍ଥ ହବାର ବହୁତ୍ କମ୍ ଆଶଙ୍କା ଥାଏ ଯେହେତୁ କାହିଁକିନା ବିଭିନ୍ନ ପ୍ରକାରର ହାତ ସବୁ ବାଜୁଛି ନା ଯେହେତୁ ହାତ ବାଜୁଛି ସେଇଠୁ କେତେପ୍ରକାର ଜୀବାଣୁ ଅଛନ୍ତି ଅଟୋମେଟିକ ନିଶ୍ୱାସ ପ୍ରଶ୍ୱାସରେ ପିଲାଙ୍କର ଦେହକୁ ପଳଉଛି ଏ ସବୁ ଯଦି ଆମେ ସବୁବେଳେ ପରିଷ୍କାର ପରିଷ୍କାର ପରିଚ୍ଛନ୍ନ ରଖିବା ତାହାଲେ ପିଲା ଅସୁସ୍ଥ ହେବାର ଆସମ୍ଭବ ଏବଂ କମ୍ ହୋଇଥାଏ ଆଶଙ୍କା ବହୁତ କମ୍ ଥାଏ